ଆପଣ ଓଲାରୁ କହୁଛନ୍ତି ମୁଁ ସସ୍ମିତା ଜେନା କହୁଛି ଧବଳଗିରିରୁ ଆସନ୍ତା କାଲି ମୁଁ ଭୁବନେଶ୍ୱର ଯିବି ମୁଁ ରେଳରେ ଯିବି ଆପଣ ମୋତେ ଆସନ୍ତା କାଲି ମୋତେ ରେଳ ଷ୍ଟେସନରେ ଛାଡ଼ିବେ ସେଥିପାଇଁ ଅନୁରୋଧ କରୁଛି ଆପଣ ଯଥା ସମୟରେ ଆସିବେ ଦଶଟା ସମୟରେ